ମୋତେ ଫଟୋଗ୍ରାଫି ବହୁତ ପସନ୍ଦ ଲାଗେ ଏବଂ ଫଟୋଗ୍ରାଫି ପ୍ରତି ମୋର ବହୁତ ଇଚ୍ଛା ମୋତେ ପ୍ରକୃତିର ଫଟୋଗ୍ରାଫି କରିବାକୁ ମଧ୍ୟ ବହୁତ ଭଲ ଲାଗେ ଏବଂ ମୋର ପ୍ରକୃତିର ଫଟୋଗ୍ରାଫି ଦେଖି ମୋର ପରିବାର ଲୋକେ ମୋହିତ ହୋଇଥାନ୍ତି ଏବଂ ମୋର ଫଟୋଗ୍ରାଫି ପ୍ରତି ଇଚ୍ଛା ଦେଖି ମୋର ପରିବାର ଲୋକେ ମୋତେ ସବୁବେଳେ ସମର୍ଥନ କରୁଥାନ୍ତି କି ମୁଁ ଆଗେ ଗୋଟେ ଭଲ ଫଟୋଗ୍ରାଫର୍ ମଧ୍ୟ ହେଇପାରିବି ସେଥିପାଇଁ ମୋର ପରିବାର ଲୋକେ ମୋତେ ସବୁବେଳେ ଉତ୍ସାହିତ କରୁଥାନ୍ତି